ହଁ କହୁନାହାନ୍ତି ହଁ ନମସ୍କାର କିଏ କହୁଥିଲେ ହଁ କୁହନ୍ତୁ କ'ଣ ହୋଇଛି ଗ୍ୟାସ ପ୍ରୋବ୍ଲେମ ବୋଧେ ହୋଇଯାଇଛି ଆଉ ଯାହା ଜଣାପଡ଼ୁଛି ଆଉ ହଁ ହେଉ ତେବେ ଆଉ କିଛି ମେଡ଼ିସିନ ଲେଖିଦେବା ଆଉ କିଛି ଘର ଉପଚାର କରିବେ ଆଉ ଜୁଆଣି ପାଣି ଟିକେ ପିଇଦେବେ ଆଉ ଅଧିକ ଟିକେ ପାଣି ପିଇବେ ଖାଲି ପେଟରେ ରହିବେନି କ୍ଷୀର ଟିକେ ପିଇବେ କ୍ଷୀରରେ ହଳଦୀ ଗୋଳାଇକି ପିଇବେ କ୍ୟାଲସିୟମ ଟିକେ ବଢ଼ିବ ଦେହ ବି ସୁସ୍ଥ ଲାଗିବ ଆଉ ଅସୁସ୍ଥ ଲାଗିବନି ଆଉ ମୁଁ କିଛି ଟ୍ୟାବଲେଟ ସାର୍ଙ୍କୁ କହିକି ଲେଖିଦେଉଛି ଆଉ ସେଟା ଖାଇବେ ଖାଇଲା ପରେ ସୁସ୍ଥ ଲାଗିବ ଆଉ ଘରୋଇ ଉପଚାର ଟିକେ ଘ ଘରୋଇ ଜିନିଷ ଖାଇଲେ ନା ଗ୍ୟାସ ପ୍ରୋବ୍ଲେମ ସେତେ ହେବନି ଠିକ ଟାଇମ୍ରେ ଖାଇବା ପିଇବା ଠିକ କରିବେ ଠିକ ହୋଇଯିବେ

ଖରା ଦିନେ ମୁଣ୍ଡ କ'ଣ ହେଉଛି ତେଲ ଟିକେ ମୁଣ୍ଡରେ ଘଷିଦେବେ ଥଣ୍ଡା ତେଲ ଟିକେ ଘଷିବେ ଥଣ୍ଡା ଜିନିଷ ଟିକେ ଖାଇବେ ତରଭୁଜ ଖାଇବେ ପାଣି ଟିକେ ଜଳୀୟ ଅଂଶ କମି ଯାଉଛି ଝାଳ ଦ୍ୱାରା ପାଣି ଟିକେ ଅଧିକ ପିଇବେ ଆଉ ପାଣି ପିଇଲେ ହଁ ଭଲ ଠିକ ହୋଇଯିବେ ଆଉ ଖରାଦିନେ ଯେତେ ଅଧିକ ପାଣି ପିଇବେ ଚାରି ଲିଟରରୁ ଅଧିକ ପାଣି ପିଇବେ ଭଲ ହୋଇଯିବ